ଖାଦ୍ୟ ଆମ ଗୋଟେ ଆମ ଜୀବିତ ରହିବା ପାଇଁ ଖାଦ୍ୟ ଆମ ଶରୀରକୁ ବହୁତ ଦରକାର ସେଥିପାଇଁ ଆମେ ନୀତିଦିନରେ ଖାଦ୍ୟ ଖାଇଥାଉ ଏବଂ ସେଇ ଖାଦ୍ୟ ଆମକୁ ଆମେତ ସାଧାରଣତଃ ଅର୍ଡ଼ର୍ତ ବହୁତ କମ୍ କରୁ କିନ୍ତୁ କେଉଁଠି ଯଦି ଆମେ ହୋଟେଲ୍ରେ ବାହାରକୁ ଯିବା ତା'ହେଲେ ଆମେ ଅର୍ଡ଼ର୍ କରୁଛୁ ଏବଂ ଏହା ଅର୍ଡ଼ର୍ କରିବାର ପ୍ରଥମ ଜରିଆ ହେଉଛି ଜମାଟୋ କିମ୍ବା ସ୍ଵିଗି ଏ ଯାହାଠୁ ଆମେ ଅର୍ଡ଼ର୍ କରିକିନା ଆମେ ଖାଉଛୁ ଆମେ ଚାଇନିଜ୍ ଫାଇନିଜ୍ ବା ଅଲଗା ଯେ ଇଟାଲି ଏନଫାନ୍ସନ ଏସବୁ ଖାଦ୍ୟ ଆମକୁ ଭାରତୀୟ ହେବା ରେସମ ନିଜକୁ ମୋ ନିଜକୁ ଭଲ ଲାଗେନାହିଁ କାହାର କି ଅଭିଜ୍ଞାତା ମୁଁ କହିପାରିବେ ନାହିଁ ନିଜକୁ ଭଲ ଲାଗେ ନାହିଁ ମୁଁ ଓଡ଼ିଶାରେ ଯାହା ମିଳୁଛି ଆମେ ସେଇୟା ଖାଇକିନା ଏକା ରହୁଛୁ କାରଣ ଆମର ସ୍ୱାଦେସୀ ଖାଦ୍ୟ ଯେଉଁଟା ସେଇଟା ଆମକୁ ଗ୍ରହଣ କରି ଦରକାର ଆଳୁ ବାଦାମ ପିଆଜ ଡାଲି ଇତ୍ୟାଦି ଜାକ ଖାଦ୍ୟ ଆମକୁ ବହୁତ ପସନ୍ଦ ଯାହାଠୁ ଉପରେ ଆମେ ଆଉ ଖାଇବାକୁ ଆମକୁ ଭଲ ଲାଗୁନାହିଁ